ମୋର ପ୍ରିୟ ଖେଳ ହେଉଛି ଫୁଟବଲ୍ ଏବଂ ଫୁଟବଲ ଖେଳରେ ଏଗାର ଜଣ ଖେଳାଳି ଥାନ୍ତି ଫୁଟବଲ ଦୁଇ ଟିମ୍ ମଧ୍ୟରେ ଗୋଟେ ମ୍ୟାଚ୍ ହେଇଥାଏ ସେଇ ମ୍ୟାଚ୍ରେ ଦୁଇ ରାଉଣ୍ଡ ଥାଏ ଯେଉଁଠିକି ଗୋଟେ ରାଉଣ୍ଡ ପନ୍ଦର ମିନିଟରେେ ଖେଳିଥାନ୍ତି ଏବଂ ପାଞ୍ଚ ମିନିଟର ବ୍ରେକ୍ ମଧ୍ୟ ମିଳିଥାଏ ଆଉ ଗୋଟେ ରାଉଣ୍ଡ ଆଉ ପନ୍ଦର ମିନିଟରେ ଖେଳିଥାନ୍ତି ସେଇ ତିରିଶ ମିନିଟ ଭିତରେ ଯେଉଁ ଟି ଭି ବେଶି କଲ୍ କରିଥାଏ ସେଇଟି ଜିତିଥାନ୍ତେ ଓ ଅପୋଜିଟ୍ ଟିମ୍ରୁ ବେଶି କଲ୍ ହେଇଥିଲେ ହିଁ ଆଉ ଗୋଟେ ଟିମ୍ ଜିତିପାରେ